ହଁ ଆରେ ରଞ୍ଜନ ଆରେ ଖେଳରେ ମିଶିବୁ ଟି ହଁ ହଁ ଖେଳ ହେଉଛି ଆଉ ମୁଁ ତୋ ନାଁ ଆଉ ସେ ବିବେକ୍ ନାଁ ମାନସ ନାଁ ସମସ୍ତଙ୍କ ନାଁ ଦେଇଛି ଯିଏ ଆମ ସ୍କୁଲ୍ରେ ଭଲ ସବୁ ଖେଳୁଛନ୍ତି ତାଙ୍କମାନଙ୍କ ନାଁ ଦିଆହୋଇଛି ତୁ କେଉଁ କେଉଁ ଖେଳ ଖେଳିବୁ କହିଲୁ କେଉଁ କେଉଁ ଖେଳ ଆରେ ହଁ କବାଡ଼ି ଖେଳ ଆଚ୍ଛା ସେ କବାଡ଼ି ଖେଳ ତ ଲାଷ୍ଟ୍ ଆଡ଼କୁ ଅଛି ଆଉ ପ୍ରାକ୍ଟିସ୍ କରିବାକୁ ଯାଉଛୁ ଟି ଗ୍ରାଉଣ୍ଡ୍କୁ ହଁ କାଇଁ କହିଲୁ ସବୁ ଡିଷ୍ଟ୍ରିକ୍ରୁ ଆସିବେ ନାଁ ଡିଷ୍ଟ୍ରିକ୍ ଲେବୁଲ୍ ଖେଳଟା ସବୁଆଡୁ ପିଲା ଆସିବେ ସବୁ ସ୍କୁଲ୍ର ପିଲା ଆସିବେ ଆଉ ସେଇଠି ରହିବାର କ'ଣ ବନ୍ଦୋବସ୍ତ ହୋଇଛି ତୁ ରହିବୁ ନାଁ ଯିବା ଆସିବା କରିବୁ ହଉ ହଁ ଠିକ୍ ଟାଇମ୍ରେ ନ ପହଞ୍ଚିଲେ ଅସୁବିଧା ସେଇଠି ତ ସବୁ ପ୍ରକାର ସୁବିଧା ଅଛି ତୁ ସେଇଠି ରହିଲେ ଭଲ ହୋଇଥାନ୍ତା ତୁ ଯିବା ଆସିବା କାଇଁ କରିବୁ ସେ ମାନସ ରହିବ ସେ ରହିବ ହଁ ଆଉ ଦୀପକ ଯଦି ଖେଳିବାକୁ ଚାହିଁବ ଦୀପକର ନାଁ ଦିଆହୋଇଛି ଦୀପକର ଫୋନ୍ ଫୋନ୍ ଲାଗୁନି ତାକୁ ଟିକିଏ କହିଦେବୁ ସେ ଆସି ମୋତେ ଦେଖା କରିବ ଆର ଫର୍ମ୍ଟେ ହଁ ଫର୍ମ୍ଟେ ଫିଲ୍ ଅପ୍ କରିବାର ଅଛି ହେଲା ହଁ ଦୀପକ କହୁଥିଲା ବାସ୍କେଟ୍ବଲରେ ନେବ କବାଡ଼ିରେ ନେବ ଆଉ କ'ଣ ଖୋଖୋ ଖେଳ ନେବ

ଦୌଡ଼ ପ୍ରତିଯୋଗିତାରେ ମାନସ ଅଛି ତୁ ଅଛୁ ଆଉ ସେ ବିବେକ୍ ଅଛି ଆଉ ଦୌଡ଼ ପ୍ରତିଯୋଗିତା ତ ପୁଅ ଝିଅ ବୋଧେ ଉଭୟ ଦୌଡ଼ିବେ ବୁଝି ପାରିଲୁ ଆଉ ତୁ କେଉଁ ରେସ୍ ନେବୁ ଚାରିଶହ ନେବୁ ନାଁ ଦୁଇଶହ ନେବୁ ଚାରିଶହ ନବୁ ହଉ ଚାରିଶହରେ ବି ସେଇ ଅଛନ୍ତି ସେଇ କୋଡ଼ିଏ ପଚିଶ ଜଣ ଅଛନ୍ତି ପିଲା ଆଉ ଦୁଇଶହ ରାଉଣ୍ଡ୍ଟା ଦୁଇଶହଟା ନେଲେ ବି ଭଲ ହୁଅନ୍ତା ଦୁଇଶହରେ ପ୍ରତିଯୋଗିତାରେ ବି ନାଁ ଦେ ହାର୍ ଜିତ୍ ତ ଅଛି କିନ୍ତୁ ତୋର ପ୍ରାକ୍ଟିସ୍ ଦରକାର ଆଉ ତୋ ଦେହ ହଁ ତୋ ଦେହ ହେରିକା ଭଲ ଅଛି ତ ହଁ କାଇଁ କହିଲୁ ଆଗକୁ ଖେ

ହଁ ଟାଇମ୍ ଦେବୁନା ଟାଇମ୍ ନ ଦେଲେ ହେବ କେମିତି ଯେମିତି କଷ୍ଟ କରିବୁ ସେମିତି ଦେଖିବୁ ଠାକୁର ହେଲା ଆଉ ଗୋଟେ କାମ କର ତୁ ସକାଳୁ ସକାଳୁ ଯେଉଁ ଖେଳିବାକୁ ଯାଉଛୁ ପ୍ରାକ୍ଟିସ୍ କରିବାକୁ ଯାଉଛୁ ସେ ଦୀପକ ଆଉ ମାନସକୁ ବି ସାଙ୍ଗରେ ଡ଼ାକିକି ନେଇଯା ସେମାନେ ଟିକିଏ ଅଳସୁଆ ଅଛନ୍ତି ଆଉ ଏଇ ଆମର ଏକ ଜୁଲାଇ ଏକ ଦୁଇରୁ ବୋଧେ ଖେଳ ଆରମ୍ଭ ହେବ ହେଲା ଆଉ ସେଇଥିପାଇଁ ମୁଁ ତୋତେ ଫୋନ୍ କରିଥିଲି ଆଉ ମୁଁ କହିଲି ପଚାରିଦିଏ ହେବ କି ନାହିଁ ଆଉ ସ୍କୁଲ୍ ତ ବେଶୀ ବେଶୀ ସମୟ ଆବ୍ସେଣ୍ଟ୍ କରିବୁନି ପାଠପଢା ବି ଦେଖିବୁ ଆଉ ଖେଳ ବି ଦେଖିବୁ ହେଲା ମୁଁ ସବୁ ଭଲ ପିଲା ଯେତିକି ଅଛନ୍ତି ତାଙ୍କମାନଙ୍କ ନାଁ ଦେଇଦେଇଛି ଆଉ ହଁ କାଲି ବି ପ୍ରାକ୍ଟିସ୍ ହେବ ସ୍କୁଲ୍ରେ ପ୍ରାକ୍ଟିସ୍ ସମୟରେ ବି ପଳେଇଆସିବ ଆଉ ପ୍ରାକ୍ଟିସ୍ ସମୟରେ ଖେଳିବ ହଉ ହଉ ହଉ ଆଉ କ'ଣ କୁହ ହଁ ହଁ